ସର୍ଫିଙ୍ଗ ଜାରି ରଖିବାକୁ ହେଲେ ଆମକୁ ଉତ ଉନ୍ନତମାନର ଜୀବନ ଶୈଳୀ ଅନୁସରଣ କରିବାକୁ ପଡ଼ିବ ବା ସ୍ୱାସ୍ଥ୍ୟକର ଜୀବନ ଶୈଳୀ ଅନୁସରଣ କରିବାକୁ ପଡ଼ିବ ସର୍ଫିଙ୍ଗ ସର୍ଫିଙ୍ଗ ଏମିତି ଏକ ଜିନିଷ ଯେଉଁଥିରେ କି ଆମର ଦେହର ଶକ୍ତି ଖର୍ଚ୍ଚ ହୋଇଥାଏ ସେଥିପାଇଁ ଆମର ନିଜର ଶକ୍ତି ବଢ଼ାଇବାକୁ ହେଲେ ଆମକୁ ତଟକା ପନିପରିବା ଭିଟାମିନ ମିଳୁଥିବା ଖାଦ୍ୟ ଯେମିତିକି କ୍ୟାଲସିୟମ କ୍ୟାଲସିୟମ କ୍ୟାଲସିୟମର ଚୁନାମାଛ ତା'ପରେ କର୍ଡ଼ଲିଭର ତେଲ ସୋୟାବିନ ବଡ଼ି ତା'ପରେ ଭାତ ଖାଇବା ଆବଶ୍ୟକ ରୁଟି ଚିକେନ ମାଛ ମାଂସ ତଟକା ପନିପରିବା ସାଲାଡ଼ କ୍ଷୀର ନିହାତି ପିଇବା ଆବଶ୍ୟକ ଏକାନ୍ତ ଜରୁରୀ ହୋଇଥାଏ ଆମ ଶରୀର ପାଇଁ କ୍ଷୀର କାରଣ ନା ଏଥିରେ ସବୁ ପ୍ରକାରର ଭିଟାମିନ ରହିଥାଏ ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହେବା ବଢ଼ିବା ସହିତ ଶରୀରକୁ ଶକ୍ତି ମିଳେ ଯାହା ଦ୍ଵାରା ଆମେ ସର୍ଫିଙ୍ଗ ଜାରିରଖି ପାରିଥାଉ